ମ୍ୟାଡ଼ାମ ଆପଣ ଫୋଟୋଗ୍ରାଫର୍ ମ୍ୟାଡ଼ାମ କହୁଛନ୍ତି ତ ମୁଁ ଟିକେ ନିମାପଡ଼ାରୁ କହୁଥିଲି କହୁଥିଲି କ'ଣ କି ମୋ ଭଉଣୀର ଗୋଟେ ବାହାଘର ତ ଆଉ ସେଥିପାଇଁ ମୁଁ ଆପଣଙ୍କୁ କଣ୍ଟାକ୍ଟ କରିଥିଲି କ'ଣ ସମସ୍ତେ କହିଲେ ଆପଣ ବହୁତ ଭଲ କ୍ୟାମେରା ଭଲ ଫଟୋ ଉଠାଉଛନ୍ତି ବହୁତ ସୁନ୍ଦର କରୁଛନ୍ତି ଆପଣଙ୍କର ନାଁ ବି ଅଛି ଆଉ ବହୁତ ଭଲ ଇଏ ଅଛି ବୋଲି ସେଥିପାଇଁ ମୋତେ ସମସ୍ତେ ଆପଣଙ୍କର ନମ୍ବରଟା ଦେଲେ ଆଉ କହିଲେ ତାଙ୍କ ସାଙ୍ଗରେ କଣ୍ଟାକ୍ଟ କରନ୍ତୁ ଆଉ ସେ ବହୁତ ବଢ଼ିଆ ଫଟୋ ଉଠାନ୍ତି ଆଉ ଭଲ ସିନେରୀ ବି କରନ୍ତି ଆଉ ସେଥିପାଇଁ ମୁଁ ଆପଣଙ୍କ ପାଖରେ କରୁଛି ଆପଣଙ୍କ କ'ଣ କହୁଛନ୍ତି କରିବେ ତ ଆଉ ଭଲ କ୍ୟାମେରା ରଖିଛନ୍ତି ତ ଭଲ ଭଲ କ୍ୟାମେରା ପୁରା ଆଉ ଆପଣ ବିଭିନ୍ନ ଜାଗା ଟିକେ ଆମର ଆମକୁ ଟିକେ ଦେଖାଇ ଦେବେ ଆମେ ତ ନୂଆ ଆସିଛୁନା ଏଠିକି ଆମେ ନୂଆ ଆସିଛୁ ଆମେ କିଛି ଜାଣିନୁ ଆପଣ ତେଣୁ କରି ଟିକେ ଭଲ ଭଲ ଜାଗା ଟିକେ ଆମକୁ ଦେଖାଇ ଦେବେ ଜାଗା ଟିକେ ଦେଖାଇ ଦେବେ ଆଉ ବାହାଘର ପୁରା ଆଟେଣ୍ଡ କେମିତି କ'ଣ ପଇସା ନେଉଛନ୍ତି କେତେ କ'ଣ ନେଉଛନ୍ତି କେଉଁ କେଉଁ ଜାଗା ଅଛି ଆପଣ କେଉଁ କେଉଁ ଜାଗା ଆମକୁ ବୁଲାଇବେ

ହଁ ତାଙ୍କର ଘଣ୍ଟାକିଆ ଚାର୍ଜ ଆଉ ଯାହା ହେଲେ ଆମେ ତ ଦୁଇଦିନ ଦୁଇ ତିନିଦିନ ଲାଗିବ ଆମକୁ ଆଉ ଯାହା ନେବେ ଆଉ ଟିକେ କମାଇବେ ପ୍ରାଇସ୍ ଟିକେ କମାଇବେ ଆଉ ଘଣ୍ଟାକୁ କେତେ ଟଙ୍କା ନେଉଛନ୍ତି ଆଉ ଆଉ ଟିକେ କମାଇବେ ଆମେ ତିନିଦିନ ଆପଣଙ୍କ ପାଖକୁ ନେଉଛୁ ନା ତିନିଦିନରେ ରଖୁଛୁ ଆପଣ ଡ୍ରେସ୍ ଆପଣ ଡ୍ରେସ୍ ଦେବେ ନା ଆମେ ଡ୍ରେସ୍ ନେଇକି ଯିବୁ ଆପଣଙ୍କ ତରଫରୁ କ'ଣ କ'ଣ ଆମକୁ ସାହାଯ୍ୟ କରିବେ କ'ଣ ଦେବେ ଆପଣ ଫଟୋ ଗୁଡ଼ା ଫଟୋ ଗୁଡ଼ା ଶୁଣନ୍ତୁ ଫଟୋ ଗୁଡ଼ା ଯେମିତି ଚିକ୍ ଚିକ୍ ହବ ଆଉ ଫଟୋଟା କ'ଣ କହିଲେ ମାନେ ଆଉ ଜଣଙ୍କ ଫଟୋକୁ ଆଉ ଜଣଙ୍କ ଫଟୋ ହେଉଛି ଫିଟିଙ୍ଗ କରିକି ରଖିପାରିବେ ମାନେ ଡାଇରେକ୍ଟ ଏମିତି ଫଟୋକୁ ଫଟୋ ନୁହେଁ ଗୋଟେ ଯୋଡ଼ିଲେ ବି ଯେମିତି ଜଣାପଡ଼ିବନି ଯେ ଏ ଫଟୋକୁ ସେ ଫଟୋ ଯୋଡ଼ା ହେଇକି ରଖାହେଇଛି ବୋଲି ଏମିତି ବଢ଼ିଆ ଷ୍ଟାଇଲ୍ର ଆଜିକାଲି ସବୁ ବାହାରୁଛି ଷ୍ଟାଇଲ୍ର ପୁରୀ ପୁରୀର କେଉଁ ଜାଗା ଆପଣ କରିବେ ହଉ ହଉ ତା'ହେଲେ ଆଉ ହଉ ଆପଣଙ୍କୁ ମୁଁ ଦଶଦିନ ପରେ ଆପଣଙ୍କ ପାଖରେ ଯାଇ ପହଞ୍ଚିଯିବି ଆଉ ଆପଣଙ୍କ କଣ୍ଟାକ୍ଟ ନମ୍ବର ଆଡ଼ଭାନ୍ସ ବୁକିଙ୍ଗ ମୁଁ ଆଡ଼ଭାନ୍ସ ବୁକିଙ୍ଗ କରିଦେଉଛି ଆଉ ଠିକ୍ ଅଛି ରଖୁଛି